ହେଲୋ ହେଲୋ ହଁ ହଁ ହଁ ହଁ କୁହନ୍ତୁ ଏଇଠି ରୋଷେଇ ବାସ କରୁଥିଲି ଆଉ ଆଉ ଯିବାତ ଏନା ଅଫିସକୁ ଯିବା ଟାଇମ୍ ହେବ ଯିବି କେସ୍ କଥା କ'ଣ କ'ଣ ଠିକରେ କହୁନାହାନ୍ତି ଏଇତ ସେମିତି କ'ଣ ଚାଲିଥିଲା ଆଉ କ'ଣ ହେଲା କେଜାଣି ଆଉ ତୁମେ କିଛି ଜାଣିନ ତାକୁ ଟିକେ ମୁଣ୍ଡ ପୂରେଇକି କେମିତି କ'ଣ କରିକି ଆଃ ହା ଆମେ ସିଭିଲ୍ କେସ୍ ଧରୁନା ଫେମିଲି କେସ୍ରେ କ'ଣଟା ଏବେ ଧରିଛ ହଁ କାହାର କେସ୍ ଧରିଛ ଏବେ ଯୋ ମଧୁବାବୁ ପୁଅ କେସ୍ ତାଙ୍କ ପୁଅବୋହୂର କ'ଣ ଡିଷ୍ଟ୍ରଭାନ୍ସ ହୋଇଥିଲା କ'ଣ ତାର ହେଲା ବୋହୂଟାତ ଭଲ ପିଲାଟା କ'ଣ କ'ଣ ତାଙ୍କ ତାଙ୍କ ଭିତରେ ହେଇଥିବେ ଆଃ ଓହଃ ତ ବୋହୂତ ସବୁ ଭଲ ସମସ୍ତେ କହନ୍ତି ହଁ ୟେ ଆଉ କ'ଣ ତାଙ୍କର ଫ୍ୟାମିଲି ଭିତରେ କ'ଣ ଭଲମନ୍ଦ ହେଉଥିବ କିଏ ଜାଣିଲା ଏବେ ହଁ ହଁ ଚାଲିଛି ସେମିତି କେସ ବେସ ଆଉ ୟେ ଆଉ ଆଉ ଜଣେଏବେ ଆକ୍ସିଡେଣ୍ଟ୍ କେସ୍ ଚାଲିଥିଲା ସେ ଏଠାରେ ଭୁଲଭାଲ ଦେଇଥିଲେ ଆଉ ସେଥିପାଇଁକି ସେ ଯାଇକିନା ବୁଝିଲା ବେଳକୁ ତାଙ୍କର ସବୁଦିଆ ହୋଇଛି ଏଫ୍ ଆଇ ଆର୍ ଦିଆ ହୋଇଛି ଏବେ ଚାଲିଛି ଯେ ପାଞ୍ଚ ବର୍ଷ ଖଣ୍ଡେ କେସ୍ ଚାଲିବ ଆଉ କ'ଣ ସହଜେ ଅବିକା ଇୟେ ହୋଇପାରିବ ହଁ ତାକୁ ପୁଣି ବୁଝିଛନ୍ତି ହେବନି ଚାଲିବ ଆଉ ତା ପାଇଁ ସମୟ ଦରକାରେ ଆଉ ପରେ କରିବାକୁ ପଡ଼ିବ ଆଉ ଏପଟେ ତାଙ୍କର ଭୁଲଭାଲ ଆଃ ଓହଃ ଏସବୁ ଚାଲିଛି ଆଉ କେଉଁ ଜାଗେ ଯାଉଛି ଆଉ ଠିକଠିକଣା ନାହିଁ ତାଙ୍କ ଫ୍ୟାମିଲି ହେଲେ ସେମାନେ ଏପଟେ ପୁଅଘର ରାଜି ହେଲାବେଳକୁ ତେଣେ ବୋହୁ ଘର ମାନେ ଇଏ ଜଣେ ବୁଝୁନାହାନ୍ତି ହଁ କେହି ବୁଝିବା ଉପରେ ନାହାନ୍ତି ଆଉ କିଏ କହିଲେଣି କେସ୍ ଉଠେଇନେବୁ ତ କିଏ କହିଲେ କେସ୍ ହମ୍ ପୁଣି ଏମିତି ଭିତରେ ଚାଲିଛି ଆଉ ଆଉ ଆଉ ସବୁ ଆମର ଫୋନ୍ ଉଁ ଯିବା ଆଉ ସରିଲା ଘରକାମ ସଲା ଅଫିସ୍ ପାଇଁ ରେଡି ହେବା ଆଉ ଆଃ ରହୁଛୁ ଅବିକା ଭୋଟ ଫୋଟ ଅବିକା ସବୁ ବନ୍ଦ ଆଉ କ'ଣ ଦେଖିବା ଦେଖିଚାହିଁ କ'ଣ କରିବା ଆଉ ତାଙ୍କର ସେ ଯୋ ଫ୍ୟାମିଲି ଯୋଉ ଚାଲିଛି ସେମାନଙ୍କ ତାଙ୍କ ସେ ବୋହୂର ବାପା ଘରଲୋକ କ'ଣ କ'ଣ କହୁଥିଲେ ଫୋନରେ କ'ଣ ନାଇ କ'ଣ ମାନେ ପଚରାପଚରି କରୁଥିଲେ ନା ନାଇ କରୁଥିଲେ କି କ'ଣ ଆଃ ଆହାଃ ଭଲଥିଲା ସବୁ ପୁଣି କ'ଣହେଲା ତାଙ୍କର କିଏ କହିପାରିବ ହଁ ସେ କେସ୍ ଦେଲେ ଆମେ ଲଢ଼ିବା କଥା ଯେଉଁଠି ଯାହା ୟେ ହେବ

ଆଉ ହଁ ଘର କାମ ଚାଲିଛି ଆଉ ସରିବା ସରିବା ଉପରେ ଆଉ ଏ ସମୟ ଦେଇହେଉନି ତେଣୁ ପଡ଼ୁଛି ଅଫିସ୍ ଯିବାକୁ ପଡ଼ୁଛି ୟେ କରିବାକୁ ପଡ଼ୁଛି ଆଉ ସମୟ ଦରକାର ସବୁଆଡ଼ୁ ପିଲାଙ୍କ ପାଠପଢ଼ା ଭଲମନ୍ଦ ସବୁଥିରେ ସମୟ ଦରକାରେ ଆଃ ହାଁ ଓହୋଃ ହଁ ସମୟ ଦେଇପାରିଲେ ହେବ ନା ଆଉ ହଁ ହଁ ହଁ ହଁ